ଆମ ଗାଁରେ ବହୁତ ପ୍ରକାର ଗ୍ରୋସୋରୀ ଦୋକାନ ଅଛି ଆମ ଗାଁର ବିଭିନ୍ନ ପ୍ରକାର ଦୋକାନୀ ତିନି ଚାରି ଦୋକାନୀ ଅଛି ଚାରି ଦୋକାନୀ ମଧ୍ୟରେ କିଏ ଡାଲି ତେଲ ଲୁଣ ଚାଉଳ ସବୁ ରଖନ୍ତି ଅନ୍ୟମାନେ କିଏ ସେ ଅଟା ଚିନି ତେଲ ଲୁଣ କୁର୍କୁରି ଫୁର୍କୁରି ସବୁପ୍ରକାର ଏମିତି ଆଇଟମ୍ ସବୁ କରିକି ସବୁ ଦୋକାନ ମାନଙ୍କରେ ରଖିଥାଆନ୍ତି ଆମର ଯେତେବେଳେ ଯାହା ଦରକାର ଆମେ ଯାଉ ଯାଇକି ତା'ଠାରୁ ଦୋକାନରୁ ସବୁ ପ୍ରକାର ମସଲା ମସଲି ଗ୍ରୋସୋରୀ ଯାହା ଦରକାର ଆମେ ଯାଇ ସବୁ ଆଣୁ ଯେ ଯେହେତୁ ଯେଉଁ ଦୋକାନରୁ ଯିଏ ଟିକେ ଭଲରେ ଦେଉଥିବ ଦଣ୍ଡି ମାରୁନଥିବ ଆମେ ସେହି ଦୋକାନିକୁ ହିଁ ପସନ୍ଦ କରୁ ତା'ଠାରୁ ଯାଇକରି ଆଣୁ ଦେଖିଲୁ ସିଏ ଦଣ୍ଡି ମାରିଲା ଅନ୍ୟ ଦୋକାନକୁ ଯାଉ ଅନ୍ୟ ଦୋକାନରେ ଯଦି ଶସ୍ତାରେ ଟିକେ ଦେଲା ତା'ପାଖକୁ ଯାଉ ଆଣୁ ଯେତେବଳେ ଯାହା ଠାରୁ ଆଣୁ ତା'ର ପଇସାପତ୍ର ସୁବିଧା ବେଳେ ନେଇ ତା'ପାଖରେ ଦେଉ ଅନ୍ୟ ଦୋକାନରୁ ଯେତେବେଳେ ଆଣୁ ଅନ୍ୟ ଦୋକାନରୁ ପଇସାପତ୍ର ସୁବିଧା କଲା ପରେ ଆମେ ତା'ପାଖରେ ଯାଇ ପଇସା ପତ୍ର ଦେଉ ଆଉ ବୁଝାବଣା ବି ଭଲ ଥାଏ ଆମେ ଗାଁ ଦୋକାନୀ ମାନଙ୍କରୁ ଯାଇକି ସବୁ ପ୍ରକାର ଆଣୁ ଆଉ